ଆମ ଓଡ଼ିଶାର ମନୋରଞ୍ଜନ ପାରମ୍ପରିକ ମାଧ୍ୟମ ଗୁଡ଼ିକ ହେଉଛି ସଙ୍ଗୀତ ଏବଂ ନୃତ୍ୟ ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭିନ୍ନ ଭିନ୍ନ ନୃତ୍ୟ ଦେଖେଇଥାନ୍ତି ଏହା ସହିତ ତାଙ୍କର ବିଭିନ୍ନ ଭାଷାର ସଙ୍ଗୀତ ମଧ୍ୟ ରହିଛି ସମ୍ବଲପୁରୀରେ ସମ୍ବଲପୁରୀ ସଙ୍ଗୀତ ଏବଂ ତା ସହ ସମ୍ବଲପୁରୀ ନୃତ୍ୟ ସମ୍ବଲପୁରୀ ପୋଷାକ ପିନ୍ଧନ୍ତି ଏହା ସହିତ ଅନ୍ୟ ସବୁ ଓଡ଼ିଶାର ମୁଖ୍ୟ ନୃତ୍ୟ ହେଉଛି ଓଡ଼ିଶୀ ଓଡ଼ିଶାର ଲୋକମାନେ ଅଧିକ ଓଡ଼ିଶୀ ନୃତ୍ୟକୁ ପସନ୍ଦ କରିଥାନ୍ତି ଏବଂ ଓଡ଼ିଶୀ ସଙ୍ଗୀତ ମଧ୍ୟ ପସନ୍ଦ କରିଥାନ୍ତି ଆମ ଓଡ଼ିଶାରେ ଲୋକମାନେ ମନୋରଞ୍ଜନ କରିବା ପାଇଁ ଥିଏଟର୍ ଗୁଡ଼ିକରେ ଥିଏଟର୍କୁ ଯାଆନ୍ତି ତା ସହ ସିନେମା ଦେଖିବା ପାଇଁ ମଧ୍ୟ ସିନେମା ହଲ୍ ଯାଆନ୍ତି ଏବଂ ଆଦିବାସୀମାନଙ୍କ ଦ୍ୱାରା ଚାଙ୍ଗୁ ନୃତ୍ୟ ପରିଦର୍ଶନ ହୋଇଥାଏ ଚାଙ୍ଗୁ ନୃତ୍ୟ କରିଥାନ୍ତି ସେଇ ଆଦିବାସୀମାନଙ୍କ ଚାଙ୍ଗୁ ନୃତ୍ୟ ଦେଖିବା ପାଇଁ ମଧ୍ୟ ବହୁତ ଭଲ ଲାଗିଥାଏ ସେ ତାହା ଦେଖି ମଧ୍ୟ ଆମ ଓଡ଼ିଶାରେ ଲୋକବାସ ମନୋରଞ୍ଜନ କରିଥାନ୍ତି ତା ସହିତ କୋଣାର୍କ ପରି ଏକ ପରଦା ପ୍ରେକ୍ଷାଳୟ ରହିଛି ମୟୂୁରରଭଞ୍ଜର ଛଉ ନୃତ୍ୟ ହେଉଛି ଏକ ବହୁତ ଭଲ ସୁନ୍ଦର ନୃତ୍ୟଶୈଳୀ ଯାହାକି ଲୋକମାନେ ଦେଖିବା ପାଇଁ ବହୁତ ଇଚ୍ଛା କରନ୍ତି ଛଉ ନୃତ୍ୟ ଓଡ଼ିଶୀ ନୃତ୍ୟ ଚାଙ୍ଗୁ ନୃତ୍ୟ ଏସବୁ ସମସ୍ତ ଜିଲ୍ଲାରେ ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳିନଥାଏ କେବଳ ଆମ ଓଡ଼ିଶାରେ ହିଁ ଏହିସବୁ ନୃତ୍ୟ ଦେଖିବାକୁ ମିଳିଥାଏ ଏହା ବହୁତ ମନ ମନୋହର ଅଟେ ଏହା ଦେଖିବାରେ ବହୁତ ଖୁସି ମିିଳିଥାଏ ଏବଂ ଆନନ୍ଦ ମଧ୍ୟ ମିଳିଥାଏ ଆମ ଓଡ଼ିଶା ହେଉଛି ଏମିତି ଏକ ରାଜ୍ୟ ଯେଉଁଠାରେ କିି ପୁରୀ ଭଳି ଧାମ ମଧ୍ୟ ରହିଛିି ଚାରୋଟି ଧାମ ମଧ୍ୟରୁ ଗୋଟିଏ ଧାମ ହଉଛିି ପୁରୀ ଯାହାକି ଆମ ଓଡ଼ିଶାରେ ଅଛି ଏବଂ ଆମ ଓଡ଼ିଶାର ପୁରୀରେ ମଧ୍ୟ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥାଏ